ଆଜିର ଦୁନିଆରେ ଲୋକମାନେ ବହୁତ ରାସାୟନିକ ଖାଦ୍ୟ ଖାଇକି ରୋଗରେ ସମ୍ମୁଖୀନ ହେବାକୁ ପଡ଼ୁଛନ୍ତି କାହିଁକି ନା ପନିପରିବା ନ ଖାଇକି ଫାଷ୍ଟଫୁଡ଼୍ ଜିନିଷ ଖାଉଛନ୍ତି ଫାଷ୍ଟଫୁଡ଼୍ ଖାଇବା ଦ୍ଵାରା ଆମର ରୋଗ ନିଶ୍ଚିତ ହେଉଛି ଆମେ ଯଦି ପାଣି ନ ପିଇକି ଆମେ ଥଣ୍ଡା ପାଣି ଥଣ୍ଡା ବ୍ୟବହାର କରୁଛନ୍ତି ତାଦ୍ୱାରା ଆମେ ଥାଇରଏଡ଼୍ ବି ସମ୍ମୁଖୀନ ହେଉଛନ୍ତି ରାସାୟନିକ ସାର ଖାଉଛନ୍ତି ବା ଆମେ ଖାଦ୍ୟ ନ ଖାଇକି ପାନଖାଇବା ସଫଳ ଖାଇବା ଏସବୁ ଖାଇବା ଦ୍ୱାରା ଆମର କର୍କଟ ରୋଗ ନିଶ୍ଚିତ ସମ୍ମୁଖୀନ ହେବା ଆମ ଦେହର ଯତ୍ନ ନେବା ପାଇଁ ହେଲେ ଆମକୁ ପନିପରିବା ଖାଇବାକୁ ପଡ଼ିବ କାହିଁକି ରାସାୟନିକ ଜିନିଷ ଖାଇବା ଦ୍ୱାରା ଆମେ ମଧ୍ୟ ରୋଗରେ ରୋଗ ବଢ଼ୁଛି ବଢ଼ୁଥିବା ରୋଗ ସମ୍ମୁଖୀନ ଆମେ ହେଇପାରୁଛନ୍ତି ଯୁବପିଢ଼ି ସମ୍ମୁଖୀନ ହେଉଥିବା କାହିଁକି ରାସାୟନିକ ଖାଦ୍ୟ ଖାଇକି ସେ ରୋଗରେ ପୀଡ଼ିତ ହେଉଛନ୍ତି ଆମେ ସେଥିଲାଗି ପନିପରିବା ଖାଇବା ନିଜର ଯତ୍ନ ନେବା ନିଜର ଦାୟିତ୍ୱ ନେଲେ ନିଶ୍ଚିତ ଆମେ ରୋଗରୁ ମୁକ୍ତ ହେବା ଯୁବ ଯୁବପିଢ଼ି ସମ୍ମୁଖୀନ ହେବାର କର୍କଟ ହୃଦରୋଗ ଥାଇରଏଡ଼୍ କୋଲେଷ୍ଟ୍ରୋଲ୍ ଏଇସବୁ ହୋଇଛି ଆମେ ସେଥିଲାଗି ନିଜର ଯତ୍ନ ନେବା